ହଁ ସାର୍ ଆପଣଙ୍କର ଦୁର୍ଗା ମଞ୍ଜି ଦୋକାନ ତ ଆପଣଙ୍କ ଦୋକାନଟା କେଉଁଠି ତମର କଣ ସରକାରୀ ସ୍ୱୀକୃତି ପ୍ରାପ୍ତ ନା ପ୍ରାଇଭେଟ୍ ଆପଣ ପାଖରେ ଉନ୍ନତ ମାନର ରହୁଚି କି ଭେଣ୍ଡି କଲରା ଝୁଡ଼ଙ୍ଗ କାକୁଡ଼ି ତାପରେ ଆମର ଏଇଟା ରହୁଚି ସଚିନ୍ଦ୍ରା ଜହ୍ନି ଆଉ ଏଇ ଟାଇପ୍ର ସବୁ ହାଇବ୍ରିଡ଼୍ର ଭଲ ମଞ୍ଜି ଆପଣଙ୍କ ପାଖରେ ରହୁଛି ଆପଣ ସେଲ୍ କରୁଛନ୍ତି ଆପଣ ଥରେ ଆମ ଏ ଘର ପାଖରୁ ଜଣେ ଆଣିଥିଲେ ତ ସେ ମଞ୍ଜି ମୁଁ ପଚାରୁଥିଲି ଯେ ଯେତିକି ମୁଁ କହିଲି ଏ ଭାଇ ଏ ମଞ୍ଜି କେଉଁଠୁ ଆଣିଥିଲୁ ମୁଁ ବୋରିଖିଆରୁ ସେ ମ୍ୟାଡ଼ାମ୍ଙ୍କ ପାଖରୁ ଆଣିଥିଲି ମୁଁ ଆଣିଥିଲି ଜଗତସିଂହପୁରରୁ ସେ ମଞ୍ଜି ଖାସ ପଡ଼ିଲାନି ଆଉ ମୁଁ ଲସ୍ ହେଲା ଏ ବର୍ଷ ଚାଷରେ ଆଉ କଣ କରିବା ଆଉ ତମେ ସେ ମ୍ୟାଡ଼ାମ୍ କତିକି ଯାଅ ଆଣିବ ଆଉ ଆଉ ସାର୍ କଣ ସବୁ ହଁ ମୁଁ କହିଲି ଆପଣଙ୍କର ଆଉ କଣ ସବୁ ଆଇଟମ୍ ରହୁଛି କଣ ଓ ହୋ ତାହେଲେ ଆମେ ନେବାର ଅଛି ନାଇଁ କି ଓ ହୋ ହୋ ତାହେଲେ ହଁ ହଁ ହଁ ମୁଁ କହିଲି ଆପଣଙ୍କର ସ୍ପ୍ରେ ମେସିନ୍ ସବୁ ରହୁଛି କଣ ସ୍ପ୍ରେ ମେସିନ୍ ରହୁଛି ଆପଣଙ୍କର ମେଡ଼ିସିନ୍ ସ୍ପ୍ରେ ମେସିନ୍ ତମର ମାନେ ସେଇଟା କଣ ଚାର୍ଜିଙ୍ଗ ନା ହ୍ୟାଣ୍ଡ ବାଲା ପମ୍ପ୍ ଦିଆବାଲା ପମ୍ପ୍ ଦିଆବାଲା ନା ଚାର୍ଜର ବାଲା ଦୁଇଟା ଯାକ ରହୁଛି ନା ଓ ହୋ ତାହେଲେ କେତେ ଲିଟର୍ ଖଣ୍ଡେ ଧରୁଛି ଦଶ ନା ପନ୍ଦର୍ ଲିଟର୍ ଧରୁଛି ପାଣି ଓ ହୋ ଡ୍ରମ୍ଟା ଆପଣ ପନ୍ଦର ଲିଟିରିଆ ଆଉ ସାର୍ ଛୋଟ ଡ୍ରମ୍ ଆପଣଙ୍କର ନାହିଁ ନା ସେ ସବୁ ପନ୍ଦର ଏ ପୋକ ଲାଗୁଛନ୍ତି ତା ଦେହରେ ଯେ ପୋକ ଲାଗୁଛନ୍ତି ମୁଁ ସେଦିନି ସ୍ପ୍ରେ କରିଥିଲି କମିଲାନି ଆଉ ତା ପାଇଁ ଆଉ କଣ ଔଷଧ ଅଛି ହେବ ତାଠୁ ଭଲ ଭଲ କଣ ଅଛି ନାହିଁ କି ହେ ଯେଉଁ ଆଉ ମଞ୍ଜି ଲଗେଇବା ପାଇଁ ତମର କଣ ମେସିନାରି ଜିନିଷ ବାହାରିଛି କଣ ସବୁ ମୁଁ କହିଲି ଆପଣଙ୍କର ମେସିନ୍ ଯେ ମଞ୍ଜି ଲଗେଇବା ପାଇଁ କିଛି ଅଛି କି ମେସିନ୍ ତାର କଷ୍ଟ୍ ସବୁ କେତେ ରହୁଛି ହଁ କେତେ ରେଟ୍ ଆସୁଛି କେତେ ନାଇଁ ଆମେ ଜାଣିଛୁ ଯେ ହଁ ଏ ଜିନିଷ ଟା ଏତିକି ପ୍ରାଇସ୍ ଅଛି ଏତିକି ରେଟ୍ ଅଛି ଆମେ ସେଇ ହିସାବରେ ଯିବୁ ଯେତେବେଳେ ଆଉ ଦଶ ପାଞ୍ଚ କମିଗଲେ ବଢ଼ିଗଲେ ତା ଠେଇଁ କିଛି ନାହିଁ ଯେ ଆକଚୁଆଲି କେତେ ସବସିଡ଼ିଫବସିଡ଼ି ଯାଇକି କେତେ ତାହେଲେ ଆଜ୍ଞା ଆଜ୍ଞା ଆଜ୍ଞା ହଉ